ମୁଁ ମୋ ଜୀବନରେ ବହୁତ ଜାଗା ବୁଲିଛି ଯାହା ସବୁଠାରୁ ଆନନ୍ଦରେ କଥା ମୁଁ ଆମ ରାଜ୍ୟ ବା ବାହାରକୁ ଯାଇଛି ମୋ ସ୍ୱାମୀ ସୁରାଟରେ କାମ କରିବାକୁ ଯାଇଛନ୍ତି ତାଙ୍କ ସହିତ ଦିନେ ମୁଁ ସୁରାଟ ଯାଇଥିଲି ମୋର ଯାତ୍ରାର ଉଦ୍ଦେଶ୍ୟ ଥିଲା କି ମୁଁ ମୋ ସ୍ୱାମୀ ରହୁଥିବା ଜାଗା ଦେଖିବି ସେହି ମନ୍ଦିରକୁ ସେ ସେଠାରେ ବହୁତ ବହୁତ ପ୍ରକାରର ମନ୍ଦିର ରହିଛି ସେହି ମନ୍ଦିରକୁ ଦେଖିବାକୁ ମୁଁ ଯାଇଥିଲି ଏହା ମୋ ଜୀବନର ସବୁଠାରୁ ଆମ ଆନନ୍ଦ ଭରା ଯାତ୍ରା ଥିଲା ମୋ ସହିତ ମୋ ଶାଶୁଘର ଲୋକ ମଧ୍ୟ ଯାଇଥିଲେ ସେମାନେ ମଧ୍ୟ ମୋ ସହିତ ବୁଲିବାକୁ ଯାଇଥିଲେ